ହଁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ କଳା ଓ ହସ୍ତଶିଳ୍ପ ଶିକ୍ଷା ଦିଆଯାଉଛି ଆମର ଯେତେବେଳେ ବି ଆମେ ସ୍କୁଲ୍ରେ ପଢ଼ୁଥିଲୁ ସେତେବେଳେ ଡ୍ୟାନ୍ସ ଶିଖାନ୍ତି ଡ୍ରଇଂ ଶିଖାନ୍ତି ଚଟେଇ କେମିତି ବୁଣିବା ଶିଖାନ୍ତି ଆଉ ଡ୍ୟାନ୍ସରେ ଆମର ଯେମିତି ଓଡ଼ିଶେ ଓଡ଼ିଶୀ ଶିଖିବା ହେଲା ଆଉ ଆଧୁନିକ ଗୀତରେ ହେଲା ସେ ସବୁଥିରେ ଆମେ ଡ୍ୟାନ୍ସ କରୁ ଆଉ ଡ୍ରଇଂ ବି ହେଲା ଯେମିତି ମଣିଷ ତିଆରି ମଣିଷର ଡ୍ରଇଂ ହେଉ କି କେଉଁ ଠାକୁରର ଡ୍ରଇଂ ହେଉ କି ବୃକ୍ଷର ଡ୍ରଇଂ ଆଉ ଲତା କଣ୍ଢେଇ ତିଆରି କରିବା ନଦୀର ପାହାଡ଼ର ସୂର୍ଯ୍ୟର ଏସବୁର ଆମେ ଡ୍ରଇଂ ତିଆରି କରୁ ଆଉ ଆମର ସ୍କୁଲ୍ରେ ଯେମିତି ରୁମାଲ୍ ବନାଇବା କେମିତି ସୂତା ଊଲ୍ରେ କେମିତି ବନାଇବା ଏସବୁ ମଧ୍ୟ ଶିଖାଯାଏ କାଗଜରେ ଡଙ୍ଗା କେମିତି କରିବା ଆଉ ଆଜିକାଲି ମଧ୍ୟ ସେସବୁ ଶିଖାହେଉଛି ଆଉ ସେତେବେଳେ ବି ମଧ୍ୟ ମାଟିରେ ମୂର୍ତ୍ତି କେମିତି କରିବା ଛୋଟବେଳୁ ଥିଲାବେଳେ ଆମେ ମାଟିରେ ବହୁତ ପ୍ରକାରର ମୂର୍ତ୍ତି ବି ଶିଖାନ୍ତି ଆଉ ଘୋଡ଼ା କେମିତି ତିଆରି କରିବା ଏସବୁ ଡ୍ରଇଂ ସାହାଯ୍ୟରେ ଶିଖାନ୍ତି ଆଉ ଏବେ ମଧ୍ୟ ସବୁ ଚାଲିଛି ସ୍କୁଲ୍ରେ ମଧ୍ୟ ଶିଖା ଶିକ୍ଷା ଦିଆଯାଉଛି ଆଉ ବର୍ଷାଦିନେ କାଗଜ ଡଙ୍ଗା ତିଆରି କରିବା ମଧ୍ୟ ଶିଖାଯାଏ ଆଉ ଆଜି ଏବେବି ବର୍ଷା ବର୍ଷାରେ ସେସବୁ ଆମେ କରିକି କାଗଜ ଡଙ୍ଗା କରିକି ଭସାଉଛୁ ଆଉ ଏହିସବୁ ପିଲାଦିନର ସହିତ ମୋର ଜଡ଼ିତ ଅଛି ଯେମିତି ବର୍ଷା ହେଲେ ଆମେ କାଗଜ ଡଙ୍ଗା କରିକି ସେସବୁ ଭସାଉ ଆଉ ସେସବୁ ବର୍ଷା ହେଲେ ଟିପ୍ଟିପ୍ ଯେଉଁଗୁଡ଼ିକ ସବୁ ଆମେ ଦେଖୁ ଏହିସବୁ ସ୍ମୁତିଗୁଡ଼ିକ ମୋର ଏବେ ମଧ୍ୟ ମନେ ଅଛି